ମୁଁଇ ଗୋଟେ ହୋଟେଲ୍କୁ ଯାଇଥିଲି ସେନ ପଚାରିଲି ଅପର୍ ଅଛି କି ନାଇଁ ଅପର୍ ଅଛି କି ନାଇଁ ପଚା ପଚାରିଲା ପରେ ସେ କହିଲା ନାଇଁ ଅପର୍ ଅଛି କେନ୍ କେନ୍ଟା ଅପର୍ ଅଛି ବୋଲେ ସେ କହିଲା ଚିକେନ୍ ଅଛି ତା ପରେ ଆମର ମିଲ୍ସ୍ ବି ଅଫର୍ ଅଛି କମ୍ ରେଟ୍ରେ ମିଲୁଚେ ତା ପରେ ପର୍ବ ପର୍ବ ଇରା ବିହାଘର୍କୁ ମୋର୍କେ ବି ଏଇଟା ମିଲ୍ଚି ଅଫର୍ ମିଲିଚି ସେନାଗି ବି ପରାରିକରି ସେନାଗେ ଗନୁ ଖାଇଲୁ ଆରୁ ଆସିଚି ଆସ ଅଟା ବି ସବୁ ସୁବିଦା ଅଫର୍ ଦେଇଥିଲା ଏନ୍ତା କରି ସବୁ ସାମରିଜେନେ ଖାଦ୍ୟ ପର୍ଦାଥ ଅଛି ସେନେ ଏକା ପଚାରିକିରି ହୋଟେଲ୍ କେ ପଚାରିକରି କହିକରି